ଚାଷ ଜମିରେ ବା ଚାଷ ଜମିରେ କିମ୍ବା ଘରେ ବି ହଉ ଆମେ ଯଦି ସବୁବେଳେ ମନ ଖୁସି କରିବା ପାଇଁ ଆମେ ଗୀତ ଗାଇଥାଉ ତା'ହେଲେ ଆମ ମନ ବହୁତ ଖୁସିରେ ଥାଏ ଚାଷ କଲାବେଳେ ବି ଆମେ ଗୀତ ଗୁଣୁ ଗୁଣୁ ହେଇ ଗାଇଥାଉ ମନ ଖୁସି ହେଇଥାଏ ମନକୁ ବୁଝାଇବା ପାଇଁ ସଙ୍ଗୀତ ତ ନିହାତି ଦରକାର ଆମେ ଯେତେବେଳେ ଯେଉଁ ସମୟରେ ବି କାମ କରୁ ବା କାମରେ ବହୁତ ଥକି ଯାଇଥାଉ ସେଇ ସମୟରେ ଆମ ମନ ଭିତରେ ବା ଆମ ହୃଦୟରେ ଗୀତଟିଏ ଗାଉ ତା'ହେଲେ ଆମ ମନ ବହୁତ ଖୁସି ହେଇଥାଏ ତେଣୁ ଚାଷ କଲାବେଳେ ହଉ ବା ଘରେ ଆମେ ରୋଷେଇ କଲାବେଳେ ହଉ ଆମ ମନ ଭିତରେ ଗୀତ ଗାଇଥାଉ ତା'ହେଲେ ଆମ ମନ ବହୁତ ଖୁସିରେ ଖୁସି ହେବାକୁ ଲାଗେ ସେଥିପାଇଁ ସଙ୍ଗୀତ ବହୁତ ଭଲ ତେଣୁ ସମସ୍ତେ ଚାଷ କଲା ସମୟରେ ବା ରୋଷେଇ କଲାବେଳେ ନିଜ ମନ ମନରେ ବି କିଛି ଲୋକ ଗୁଣୁ ଗୁଣୁ ଗୁଣୁ ହେଇ ଗୀତ ଗାଆନ୍ତି ତା'ହେଲେ ତାଙ୍କ ମନ ବହୁତ ଖୁସି ଥାଏ ତାଙ୍କ ମନ ଭିତରେ ଯେତେ ଥକା ଥାଏ ସେଇଟା ହିଁ ଜଣା ପଡ଼େ ନାହିଁ ତାଙ୍କ ମନ ସବୁବେଳେ ଯେତେ ପରିଶ୍ରମ ହେଲେ ବି ତାଙ୍କ ମନ ସେଇ ଗୀତରେ ହିଁ ଲାଗିଥାଏ ତେଣୁ ତାଙ୍କୁ ପରିଶ୍ରମ ଜଣା ପଡ଼େ ନାହିଁ ତେଣୁ ସମେସ୍ତେ ଚାଷ କଲା ସମୟରେ ବି ଲୋକମାନେ କିଛି ଗୀତ ଗାଆନ୍ତି ମନେ ମନେ ବି କିଛି ଗୁଣୁ ଗୁଣୁ ହେଇ ଗୀତଟିଏ ଗାଆନ୍ତି ତେଣୁ ତାଙ୍କର ପରିଶ୍ରମ ଜଣା ପଡ଼େ ନାହିଁ ଥକାପଣ କମି ଯାଏ ରୋଷେଇ କଲାବେଳେ ବି ଗୀତଟିଏ ଗାଏ ରୋଷେଇ କଲେ ମନ ପୁରା ଖୁସିରେ ଥାଏ ତେଣୁ ଗୀତ ନିହାତି ଆବଶ୍ୟକ ଗୀତ ରୋଷେଇ କଲାବେଳେ ବି ଗୀତ ଗାଆନ୍ତି